ଓଡ଼ିଶାର ପ୍ରମୁଖ ଷ୍ଟିମ ଅନୁଷ୍ଠାନ ଗୁଡ଼ିକ ରହିଛି ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଷ୍ଟିମ କ୍ଷେତ୍ରରେ ଶିକ୍ଷା ଆଉ ଗବେଷଣା ପ୍ରଦାନ କରାଯାଏ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ଦିଆଯାଇଥାଏ ପ୍ରଯୁକ୍ତି ବିଦ୍ୟା ଦ୍ଵାରା ଗୋଟେ ଗଛ କିପରି ହବ ତାର ଯତ୍ନ କିପରି ନିଆଯିବ ଗୋଟିଏ ଗଛର ଶାଖା କିପରି ଭାବେ ବଢ଼ିବ ଆଉ ବିଭିନ୍ନ ପ୍ରକାର ଇ ବିଭିନ୍ନ ପ୍ରକାରର ଇଞ୍ଜିନିୟର ମାନେ ନୂଆ ନୂଆ ଯନ୍ତ୍ରପାତି ତିଆରି କରିଛନ୍ତି କେମିତି କମ୍ ସମୟରେ ଅଧିକ ଉତ୍ପାଦନ ହବ ତାର ଜ୍ଞାନ ଦେଇଥାନ୍ତି ଭୁବନେଶ୍ଵରର ଆଇଆଇଟିରେ ବିଭିନ୍ନ କୃଷିଭିତ୍ତିକ ପ୍ରଯୁକ୍ତି ବିଦ୍ୟା ପାଠ ପଢ଼ାଯାଏ